ମୋତେ ପ୍ରଥମେ ପଶୁ କିଣିବା ପାଇଁ ହେଲେ ମୋ' ନିଜ ଆଖପାଖ ଲୋକମାନଙ୍କଠାରୁ ଭଲ ପଶୁ ଦେଖିବି ଯଦି ନହେଲା ମୁଁ ମାର୍କେଟ ଯାଇ ସେଠାରେ ହାଟ ମଧ୍ୟ ହାଟମାନଙ୍କରେ ମଧ୍ୟ ଦେଖିବି ସେଠାରେ ବିଭିନ୍ନ ଅଞ୍ଚଳରୁ ଆଖପାଖରୁ ଲୋକମାନଙ୍କର ପଶୁପକ୍ଷୀ ପଶୁମାନେ ମଧ୍ୟ ଆସିଥାନ୍ତି ଭଲ ରେଟ୍ରେ ମଧ୍ୟ ସେଠାରେ ପଶୁମାନେ ମିଳନ୍ତି ମୁଁ ସେଠାରୁ ପଶୁ କିଣି ଆଣିପାରିବି ମୋ' ପାଖରେ ଏବେ ଦଶଟି ଗାଈ କିଛି ଛେଳି କିଛି ମେଣ୍ଢା ମଧ୍ୟ ଅଛନ୍ତି ଗାଈମାନଙ୍କର ରେଟ୍ ଦଶରୁ ପନ୍ଦର ପର୍ଯ୍ୟନ୍ତ ମଧ୍ୟ ରହିଥାଏ ତାଙ୍କର ସାଇଜ୍ ଅନୁସାରେ ସେମାନଙ୍କର ରେଟ୍ ରହିଥାଏ ସେମିତି ଛେଳିମାନଙ୍କର ରେଟ୍ ଆଠରୁ ଦଶହଜାର ମଧ୍ୟ ରହିଥାଏ ସେମାନେ ଯେଉଁ ଯେଉଁ ଗାଈମାନଙ୍କର ବାଛୁରୀର ମଧ୍ୟ ରେଟ୍ ରହିଥାଏ ସେମାନଙ୍କର ପାଞ୍ଚହଜାରରୁ ଆରମ୍ଭ ହୋଇଥାଏ ମୁଁ ସେମାନଙ୍କଠାରୁ କିଛି କ୍ଷୀର ବିକ୍ରି କରି ଭଲ ଲାଭ ମଧ୍ୟ ପାଇପାରୁଛି ସେମାନଙ୍କୁ ନେଇ ପାଖ ଆଖପାଖ ଅଞ୍ଚଳରେ ଦେଇ ମଧ୍ୟ ନିଜର ରୋଜଗାର କରିପାରୁଛି ସେମାନଙ୍କଠାରୁ ମୁଁ ଭଲ ରୋଜଗାର କରି ନୂତନ ବ୍ୟବସାୟ ଷ୍ଟାର୍ଟ ଆରମ୍ଭ କରିଛି ନୂତନ ବ୍ୟବସାୟ କରି ମୁଁ ତିରିଶରୁ ଚାଳିଶହଜାର ମଧ୍ୟରେ ଲାଭ ମଧ୍ୟ କରିପାରିଛି